ହଁ କିଏ ସାର ଦୋକାନରୁ କହୁଥିଲେ ହଁ କ'ଣ ଏବେ କ'ଣ ନୂଆ କ'ଣ ସାର ଆସିଛି କ'ଣ

ଆଜ୍ଞା ଆଜ୍ଞା ଆଜ୍ଞା ହେଲେ କ'ଣ ତା'ର କେମିତି କ'ଣ ପ୍ରାଇସ୍ଟା କେମିତି କ'ଣ ଆସିବ ତା'ର ରେଟ୍ଟା ମୂଲ୍ୟଟା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହେଲେ ଫସଲ ପ୍ରତି ତା'ର କିଛି ଅସୁବିଧା ନାହିଁ ତ ଆଜ୍ଞା ନେଲେ ଆଜ୍ଞା ଆଜ୍ଞା ଆଜ୍ଞା ନୂଆ ମଞ୍ଜି କ'ଣ ଆସିଥିବ ଆଜ୍ଞା ଆପଣଙ୍କଠେ ଦୋକାନଠେ ଆଜ୍ଞା ଆଜ୍ଞା ହଁ ହଁ ହେଲେ ଦାମ୍ କେମିତି କ'ଣ ଆଜ୍ଞା ତା'ର ମଞ୍ଜିର ବାଇଗଣ ମଞ୍ଜି କେମିତି ଅଛି ଆଜ୍ଞା ଆଜ୍ଞା ହେଲେ ଆଜ୍ଞା ଆପଣଙ୍କ ଦୋକାନକୁ ଆସିଲେ ଆପଣ ଦୋକାନରେ ଥିବେ ତ ନାଇଁ ନାଇଁ ଆଜି ନାଇଁ ମୁଁ କାଲିକି ଯାଇଥାନ୍ତି ଆଉ ମଞ୍ଜି ଦେଖନ୍ତି କେଉଁଟା ଭଲ ଲାଗିବ କାହିଁକିନା ଆଜି ଟିକିଏ ପଞ୍ଚାୟତକୁ ଯିବାର ଅଛି ସେଇଠି ଦେଖି ଯିବି ସେଇଠି ବି ଟିକିଏ ଦାମ୍ ପଚାରିବି ଆଉ ଆସିବି ସେଆଡ଼କୁ ହଁ ଆଜ୍ଞା ଆଜ୍ଞା ହେଲେ ଦୋକାନ

ଆଜ୍ଞା ଆଜ୍ଞା ଆଜ୍ଞା ହେଲେ ଦୋକାନ କେତବେଳେ ଖୋଲୁଛନ୍ତି ଆପଣ ଛଅଟା ସକାଳ ଛଅଟାରେ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ହଁ ହେଲେ ଆଜ୍ଞା ଇଏ ଯେଉଁ ସାର ମୁଁ ଯେଉଁ ନେବି ସାର ତ ଏକରକୁ କେତେ କ'ଣ ନେଲେ ହେବ ମୋତେ ହଁ ହଁ ହଁ ଏକରକୁ କୋଡ଼ିଏ କିଲୋ ଆଜ୍ଞା ଆଜ୍ଞା ଆଉ ମୁଁ ଟିକିଏ ବହୁତ ନେବାର ଅଛି ତ ମୋର ଚାରି ପାଞ୍ଚ ଏକର ଜାଗା ଅଛି ତ ସେଇଠି ଆଉ ଏ ବର୍ଷ ଫସଲ ଟିକିଏ ବାଇଗଣ କ'ଣ ଟମାଟୋ ଟିକିଏ ପନିପରିବା କ'ଣ ଲଗେଇବି ତ ଆଉ ସାର ଏ ଯେଉଁ ଖତ ଫତ ଟିକିଏ ଦେଇଦେଇଛି ଆଉ ଏତେ ଉର୍ବର ଉର୍ବର ମାଟି ବି ନାହିଁ ତ ସେଥିପାଇଁ ବୋଲିକି ସାର ପଚାରୁଛି ଆପଣଙ୍କର କ'ଣ କେମିତି କ'ଣ ଅଛି ବୋଲିକି ସେପଟେ ଆଉ ନୂଆର କ'ଣ ଆସିଛି କାରଣ ଏ ପଞ୍ଚାୟତରେ ସେ ଖାଲି ଡିପ ଏଫ୍ ଏ ଏସବୁ ଏଗୁଡ଼ାକ ଦେଉଛନ୍ତି

ଆଜ୍ଞା ଆଜ୍ଞା ହଉ ହଉ

ହଉ ଆଜ୍ଞା ମୁଁ ଯିବି କାଲିକି ଯାଉଛି ଆଜ୍ଞା ହଉ ହଉ